ଆମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଗୁଡ଼ିକ ଉନ୍ନତି ଆଣିବାକୁ ହେଲେ କିଛି ଲୋକଙ୍କ ନା ଡକ୍ଟର୍ ହିଁ ଏଭେଲେବୁଲ୍ ରହିବା ଦରକାର ଲୋକ ସମସ୍ତେ ସବୁ ଯେମିତି ଏମରଜେନ୍ସି କେସ୍ ପଇଲା ଗୋଟେ ଯାଇ ପହଞ୍ଚୁ ପହଞ୍ଚୁ ଆମ୍ବୁଲାନସ ସାଙ୍ଗେସାଙ୍ଗେ ଆମେ ଫୋନ୍ କରୁକରୁ ଆମ୍ବୁଲାନସ ଆସି ପହଁଚିବା ଦରକାର ଯିଏ କି ଡକ୍ଟର୍ ହିଁ ଏଭେଲେବୁଲ୍ ଥିବା ଦରକାର ଯିଏ କି ସାଙ୍ଗେସାଙ୍ଗେ ଗୋଟେ ରୋଗୀ ଆଇଲା କ'ଣ ହେଇଛି କ'ଣ ନାହିଁ ଦେଖିଦବା ଲେଟ୍ କଲେ ହୁଏତ ରୋଗୀର ପ୍ରାଣ ପଳେଇଯାଇପାରେ କିମ୍ବା ରୋଗୀର କିଛି ବି ପାର୍ଟ୍ କ୍ଷତି ହେଇପାରେ କିନ୍ତୁ ତା ପୂର୍ବରୁ ଆମେ ଯିବା ପୂର୍ବରୁ ଡକ୍ଟର୍ ଏଭେଲେବୁଲ୍ ରହିବା ଦରକାର ଆମ୍ବୁଲାନସ ଆମକୁ ଠିକ ଟାଇମ୍ ମିଳିପାରୁଥିବା ଦରକାର ଯିଏ କି ଡକ୍ଟର୍ ଯେଉଁ ଔଷଧ ଗୁଡ଼ାକ ଲେଖୁଥିବେ ସେଇଟା ମଧ୍ୟ ସେ ପାଖଆଖି ଷ୍ଟଲ୍ ଖୋଲିବା ନିହାତି ଆବଶ୍ୟକ ରକ୍ତ ଷ୍ଟକ୍ ରଖିବା ନିହାତି ଆବଶ୍ୟକ ରକ୍ତଦାନ ଶିବିର ଉପାଦାନ ଆମକୁ ନିଜକୁ ହିଁ ଡୋନେଟ୍ କରିବାକୁ ପଡ଼ିବ ଯିଏ କି କିଛି ଅସୁସ୍ଥ ଲୋକଙ୍କ ପାଇଁ